ମଣିଷ ଆଜିକାଲିକା ମଣିଷ ବଞ୍ଚିବା ପାଇଁ ଖାଉଛନ୍ତି ଖାଇବା ପାଇଁ ବଞ୍ଚୁ ନାହାନ୍ତି ତେଣୁ ଆମେ ଦୈନନ୍ଦିନ ଯାହା ବି ହେଲେ ଯାହା ଖାଇଥାଉ ଡେଲି ରୁଟିନ୍ ଅନୁସାରେ ଆମେ ଖାଇବା ଖାଇଥାଉ ଯେକୌଣସି ଖାଇବା ଖାଇଲେ ମଧ୍ୟ ଆମର କିଛି ଗୋଟେ ଥାଏ ଯେଉଁଟାକି ଅତ୍ୟଧିକ ଭଲ ଖାଇବା ଯେଉଁଟା କି ଆମ ନିଜ ପସନ୍ଦର ଖାଇବା ଆଉ ପ୍ରିୟ ଖାଇବା ସେ ଖାଇବା ଖାଇଲେ ଆମକୁ ଟିକେ ଅତ୍ୟଧିକ ଖୁସି ଲାଗେ ଆଉ ଆନନ୍ଦ ମଧ୍ୟ ଲାଗେ ଯାହାହେଉ ଆଜି ଆମେ ଏଇ ଖାଦ୍ୟଟି ଖାଇଛୁ ସେ ଖାଦ୍ୟ ମଧ୍ୟରୁ ମୋତେ ସବୁ ଜିନିଷ ଭଲଲାଗେ ଖାଇବାକୁ ପାଇଁ ଅତ୍ୟଧିକ ମୋତେ ଫାଷ୍ଟ ଫୁଡ଼୍ ଭଲଲାଗେ ଫାଷ୍ଟ ଫୁଡ଼୍ ମଧ୍ୟରେ ମୋତେ ଚାଉମିନ୍ ଭଲ ଲାଗେ ଆଣ୍ଡା ରୋଲ୍ ଭଲ ଲାଗେ ଚିକେନ୍ ଚିଲି ଭଲଲାଗେ ମତେ ପ୍ରାୟତଃ ସବୁ ଫାଷ୍ଟ୍ ଫୁଡ଼୍ ଭଲଲାଗେ କିନ୍ତୁ ସବୁ ଖାଦ୍ୟ ମଧ୍ୟରୁ ମୋତେ ବିରିୟାନି ବହୁତ ପସନ୍ଦ ଲାଗିଥାଏ କାରଣ ବିରିୟାନିଟା ଗୋଟେ ଅଲଗା ଟେଷ୍ଟ ଲାଗେ ଆଉ ମୁଁ ବିରିୟାନି ଖାଇବା ପାଇଁ ବହୁତ ପସନ୍ଦ କରେ ଯେମିତି ବି ନା ଯେମିତି ହଉ ମୁଁ ସାତ ଦିନରେ ଥରେ କିମ୍ବା ଆଠ ଦିନରେ ଥରେ ବିରିୟାନି ଖଇବାଟା ଧାର୍ଯ୍ୟ ଆଉ ଯେମିତି ଘରେ ପଇସା ଦିଅନ୍ତୁ କିମ୍ବା ନ ଦିଅନ୍ତୁ କି ମୁଁ ନିଜେ କିଣିକି ଆଣେ କିମ୍ବା ଅନ୍ୟ କାହାଠୁ କିଣିକି କାହା ଦ୍ଵାରା କିଣିକି ଅଣାଏ କିନ୍ତୁ ମୁଁ ଖାଇବାଟା ଯେମିତି ହେଲେ ଥରେ ଆଠ ଦିନରେ ଥରେ ଖାଇବି ସୁନିଶ୍ଚିତ ମୁଁ ଖାଏ ଆଉ ବିରିୟାନି ହେଉଛି ସେଇଟା କାହିଁକି ଏତେ ଭଲଲାଗେ ମାନେ ମୁଁ ଜାଣି ପାରେନି ଟେଷ୍ଟ ତାର ବହୁତ ଅଲଗା ସବୁ ସବୁଆଡ଼େ ବିରିୟାନି ବିକ୍ରି ହେଉଛି କିନ୍ତୁ ଆମର ଯେଉଁଠୁ ଗୋଟେ ଆନନ୍ଦପୁର ଫାଷ୍ଟ ଫୁଡ଼୍ ଅଛି କାଳିଆ ଫାଷ୍ଟ ଫୁଡ଼୍ ସେ ଫାଷ୍ଟ ଫୁଡ଼୍ରୁ ମୋତେ ତାଙ୍କ ଖାଇବାଟା ବହୁତ ଅଲଗା ନିଆରା ଲାଗେ ମୁଁ ସବୁବେଳେ ଯାହାକୁ ଯେତେବେଳେ ବି ଖାଏ ମୁଁ ତାଙ୍କ ଠାରୁ ଆଣିକି ଖାଏ ଆଉ ସେ କ'ଣ କେମିତି ବନାନ୍ତି କେଜାଣି ବହୁତ ସୁନ୍ଦର ବନାନ୍ତି ଚିକେନ୍ ବିରିୟାନି ହେଉ କିମ୍ବା ମଟନ୍ ବିରିୟାନି ହେଉ କିମ୍ବା ଭେଜ୍ ବିରିୟାନି ହେଉ ତାଙ୍କର ବିରିୟାନିଟା ଗୋଟେ ଅଲଗା ପ୍ରକାର ଟେଷ୍ଟ ଆସେ ଆଉ ସେଇ ବିରିୟାନିଟା ଖାଇବା ପାଇଁ ମୋତେ ବହୁତ ଭଲ ଲାଗେ ଆଉ ସେ ସବୁ କଥା ମାନେ ଭେଜିଟେବେଲର ଯେକୌଣସି ଜିନିଷଠୁ ଆରମ୍ଭ କରିକି ପନିର୍ ମସରୁମ୍ ଆଉ ଆମର ରହୁଛି ସୋୟାବିନ୍ ଏସବୁ ପକାଇ କୋବି ବିନ୍ସ୍ ଗାଜର ବିଟ୍ ଏସବୁ ପକାଇ ସେ କରନ୍ତି ତାଙ୍କର ଭେଜିଟେବେଲ୍ ପକାଇ କଲେ ବି ସେ ଭେଜ୍ ବିରିୟାନିଟା ବି ବହୁତ ଟେଷ୍ଟି ଲାଗେ ଆଉ ଚିକେନ୍ ମଟନ୍ ବିରିୟାନି ତ ଛାଡ଼ ସେସବୁ ତ ବହୁତ ଟେଷ୍ଟି ଲାଗେ କିନ୍ତୁ ତାଙ୍କର ଭେଜ୍ ବିରିୟାନିଟା ବହୁତ ଟେଷ୍ଟି ଲାଗେ ତେଣୁ ମୋର ଭେଜିଟେବୁଲ୍ ବିରିୟାନି ହେଉ କିମ୍ବା ଚିକେନ୍ ବିରିୟାନି ହେଉ କିମ୍ବା ସବୁ ଫାଷ୍ଟ ଫୁଡ଼୍ ମୋତେ ଭଲଲାଗେ କିନ୍ତୁ ବିରିୟାନିଟା ଅଧିକ ଭଲଲାଗେ ଆଉ ବିରିୟାନି ମୋର ହେଉଛି ପ୍ରିୟ ଖାଦ୍ୟ